ଆମର୍ ରାଜ୍ୟ ହେଉଛେ ଓଡ଼ିଶା ଆଉ ଆମର୍ ଭାଷା ହେଉଛେ ଓଡ଼ିଆ ତ ଓଡ଼ିଆ କେ ସବୁବେଳେ ପ୍ରାଧାନ୍ୟ ଦେବା ନିଶ୍ଚୟ୍ ଜରୁରୀ ଆଏ କାରଣ୍ ଯେତେବେଳେ ଆମର୍ ଭାଷା ଆଗ୍କେ ଯିବା ଆମେ୍ ବି ଆଗ୍କେ ଯିବା କିନ୍ତୁ ବର୍ତ୍ତମାନ୍ କା'ଣା ହେଉଛେ ନା ସବୁ ଜାଗାରେ ଓଡ଼ିଆ ଭାଷାକେ ବହୁତ୍ କମ୍ ଜାଗାରେ କୁହା ହେଉଛେ ଯେନ୍ତା କି ଗଣମାଧ୍ୟମ ହେଉ ଗଣମାଧ୍ୟମରେ ବି ଓଡ଼ିଆ ଭାଷାକେ ସେତ୍କି କୁହା ନାଇ ଯିବାର୍ ତା'ର୍ ବଦଲ୍ରେ ସେମାନେ ହିନ୍ଦୀ ୱାର୍ଡ ଇଂଗ୍ଲୀଶ୍ ୱାର୍ଡ ବେଶୀ ୟୁଜ୍ କରୁଛନ୍ ସ୍କୁଲ୍ ମାନଙ୍କୁ ବି ଯେତେବେଳେ ଟୀଚର୍ ମାନେ ପଢ଼ଉଛନ୍ ସେମାନେ ବି ଇଂଗ୍ଲୀଶ୍ ହେଉ କି ହିନ୍ଦୀ ରେ ସବୁ ଜାଗାରେ କୁହା ହେଉଛେ ବହୁତ୍ ପ୍ରାଇଭେଟ୍ ସ୍କୁଲ୍ ମାନେ ଅଛେ ଯେନେ କି ସିଧା ସଲଖ୍ ଭାବେ ଲେଖି ଦିଆ ହେଉଛେ କି ଏ ଓଡ଼ିଆ ଲାଙ୍ଗୁୟେଜ୍ ଷ୍ଟ୍ରିକ୍ଟଲି ପ୍ରୋହିଭିଟେଡ୍ ବୋଲି କିନା ତ ଇତାର୍ ଦ୍ୱାରା କା'ଣା ହେଉଛେ ନା ଆମର୍ ଓଡ଼ିଆ ଭାଷା ଧୀରେ ଧୀରେ ଧୀରେ ଧୀରେ ବନ୍ଦ୍ ହେବାକେ ବସ୍ଲାନ ଆଉ ଯେତେ ବି କମ୍ପିଟେଟିବ୍ ଏକ୍ସାମ୍ ମାନେ ହେଉଛେ ସେନେ ବି ଇଂଗ୍ଲୀଶ୍ ରେ ହିଁ କ୍ୱସ୍ଚିନ୍ ଆସୁଛେ ଆଉ କିନ୍ତୁ ଆମର୍ ଓଡ଼ିଶା ବିଷୟରେ ଆସୁଛେ କିନ୍ତୁ ଇଂଗ୍ଲୀଶ୍ ରେ ଆସୁଛେ ତ ଓଡ଼ିଆରେ ନିଶ୍ଚୟ ଆସ୍ବା ଦ୍ୱାରା ଆସ୍ବା ଦରକାର୍ ଯାହାଦ୍ୱାରା କି ଆମର୍ ଓଡ଼ିଆ ଭାଷା'ଟା ଆଗ୍କେ ଯାଇପାର୍ବା ଆଉ ଆଉ ଆମର୍ ଭାଷା ଭାଷା ଯେନ୍ ଭାଷା ସଂସ୍କୃତି ଅଛେ ସେତାକେ ଆମେ ଅଲ୍ଗା ଅଲ୍ଗା କଣ୍ଟ୍ରି ମାନ୍କେ ବି ରିପ୍ରେଜେଣ୍ଟ କରିପାର୍ମା